ହ୍ୟାଲୋ ହଁ କହୁଛି କିଏ କହୁଥିଲେ କେଉଁଠୁ କହୁଥିଲେ ଆଚ୍ଛା ହଉ ଠିକ୍ଅଛି କୁହନ୍ତୁ ଡିସପ୍ଲେ ଭାଙ୍ଗିଯାଇଛି ଆଚ୍ଛା କେଉଁ ମଡ଼େଲର ଏମାଆଇ ଆଚ୍ଛା ହଁ ଡିସପ୍ଲେ ତ ଗୋଟେ ପଡ଼ୁଛି ଗୋଟେ କମ୍ ପଇସା ପଡ଼ୁଛି ଦୁଇହଜାର ଟଙ୍କା ପଡ଼ିବ ଆଉ ଗୋଟେ ଭଲ ଡିସପ୍ଲେ ଗୋଟେ ପଡ଼ିବ ଛଅହଜାର ଟଙ୍କା ଆଉ କ'ଣ କହିଲେ ହଁ ଭଲଟା ପଡ଼ିବ ଛଅହଜାର ଟଙ୍କା ପଡ଼ିବ ହଁ ପୁରା ଭଲଟା ଏ ସାତ ହଜାର ଟଙ୍କାରେ କ'ଣ ଭଲ ମୋବାଇଲ ମିଳୁଛି ତୁମ ଫୋନ ତ ଅଧିକା ପଇସାରେ ଫୋନଟା ନାହିଁ ନାହିଁ ଗୋଟେ ଅଛି କମ୍ ପଇସା ସେମିତି କମ୍ ପଇସାରେ ଡିସପ୍ଲେ ପକାଇବାପାଇଁ ଚାହିଁବେ ସେଥିରେ ବି ଚଳିବ ହେଲେ ମାନେ ଆଉ ସେଥିରେ ଗ୍ୟାରେଣ୍ଟି ଦେଇହେବନି ହଁ ହଁ ଭଲ ଡିସପ୍ଲେ ଲଗାଇଲେ ଯେମିତି ସେଇ ଛଅହଜାର ଟଙ୍କିଆ ଡିସପ୍ଲେଟା ଲଗାନ୍ତୁ ସେଇଟା ଗୋଟେ ବର୍ଷ ଗ୍ୟାରେଣ୍ଟି ଅଛି ତା ସହିତ ଆଁ ସେଇଥିରେ ସେମିତି ସ୍କ୍ରିନ୍ ବି କିଛି ଅଲଗା କିଛି ମାନେ ଖରା ଆସିବନି ଯେମିତି ଧଳା ଟାଇପ ର ସ୍କ୍ରିନ୍ ଆସେ ସେମିତି କିଛି ଆସିବନି କିନ୍ତୁ ଆମେ ଯେଉଁ କମ୍ ପଇସା ଡିସପ୍ଲେଟା ଲଗଉଛୁ ହଜାର ଗୋଟେ ଅଛି ପନ୍ଦରଶହ ଟଙ୍କିଆ ସେଇଥିରେ ଟିକେ ଆମେ ଗ୍ୟାରେଣ୍ଟି ଦେଇପାରିବୁନି ସେଇଟା ବି ଭଲ ପଡ଼େନି ସେତେ ଆଉ ଆଣନ୍ତୁ ଫୋନଟା ଆଣନ୍ତୁ ମୋବାଇଲ ଟା ଏଇଠିକି ଦେଖିବା ସେଇଟା କେତେକି କ'ଣ ଡିସପ୍ଲେ ଯାଇଛି ତାପରେ ଲଗାଇବା ଆମର ସପ୍ତାହକୁ ପାଞ୍ଚଦିନ ଖୋଲାରହୁଛି ଖାଲି ରବବାର ବନ୍ଦ ରହୁଛି ଆଉ ଶନିବାର ହଁ ଆଉ ଖୋଲାବି ରହୁଛି ସବୁ ଟାଇମ ରେ ଖୋଲାରହୁଛି କେବଳ ସକାଳ ଦଶଟାରୁ ଖୋଲାରହୁଛି ବାରଟା ପର୍ଯ୍ୟନ୍ତ ବାରଟାରୁ ଟିକିଏ ଦିନରେ ବନ୍ଦରହୁଛି ଦୁଇଘଣ୍ଟା ତାପରେ ତିନିଟାରୁ ଦଶଟା ପର୍ଯ୍ୟନ୍ତ ଖୋଲାରହୁଛି ହଁ ଆପଣ ଆସନ୍ତୁ କେତେବେଳେ ଆପଣଙ୍କର ଟାଇମ ମିଳୁଛି ତାପରେ ମୋବାଇଲ ଟା ଦେଖିଲେ ତ ସେଇ ଅନୁସାରେ ପକାଇବାନା ନା ଆପଣ କହୁଛନ୍ତି ଡିସପ୍ଲେ ଲାଗିବ ପୁଣି ସେ ଯେ କେତେ କ'ଣ ଯାଇଛି ସେଇଟା ଦେଖିଲାରୁ ଆମେ ଜାଣିବୁ ନା ହଁ ଆସନ୍ତୁ ମଝିରେ କେଉଁଦିନ ଟାଇମ ମିଳୁଛି ସେଇ ଭିତରେ ଆସନ୍ତୁ ଆଉ ଟିକିଏ ଦେଖିଦେବେ ଯଦି କାରଣ ମୁଁ କ'ଣ ପାଇଁ କହୁଛି ନା ତୁମର ଟିକିଏ ଭଲ ଡିସପ୍ଲେ ଟା ନେବ କାରଣ ତୁମର ସେଇଟା ବେଶୀ ପଇସାର ଫୋନ ମୋବାଇଲ ଟା ଆଉ ଯଦି କମ୍ ପ ଧର କମ୍ ପଇସା ମୋବାଇଲ ହେଇଥାନ୍ତା ହଁ ପନ୍ଦରଶହ ଟଙ୍କିଆ ଡିସପ୍ଲେ ଟା ପକାଇ ଦେଇଥିଲେ ଚଳିଥାନ୍ତା ଆଉ ହଁ ଆସନ୍ତୁ ସେଇଟା ଛଅ ହଜାର ଟଙ୍କା ଆପଣଙ୍କ ପାଇଁ କଟାଇ ଦେବା ଦୁଇ ତିନି ଶହ ଟଙ୍କା କାଟିକି ଦେବା ପାଞ୍ଚହଜାର ଛଅ ସାତ ଶହ ନିହାତି ପଡ଼ିଯିବ କାରଣ ଭଲ ଡିସପ୍ଲେ ଟା ଆଉ ଗ୍ୟାରେଣ୍ଟି ପୁରା ଅଛି ଗୋଟେ ବର୍ଷ

ହଁ ସୋମବାର ଆସନ୍ତୁ ସକାଳୁ ଟାଇମ ଆସିପାରିବେ ନହେଲେ ଉପରବେଳା ଆସିବେ ହଉ ଠିକ୍ଅଛି ହଉ ଠିକ୍ଅଛି ଭାଇ ରଖୁଛି